ଆମେ ଗାଁରେ କାର୍ତ୍ତିକେଶ୍ଵର ପୂଜା ହେଉଥିଲା ଆଉ ସେଥିରେ ବଡ଼ ମୂର୍ତ୍ତି ତିଆରି ହୋଇଥିଲା ସେଥିରେ ମୁଁ ତ ଶିଖିନି ଯେହେତୁ ବଡ଼ ମୂର୍ତ୍ତି ସେମାନେ ତିଆରି କରୁଥିଲେ ମୁଁ ଖାଲି ତାଙ୍କୁ ଟିକେ ସାହାଯ୍ୟ କରୁଥିଲି ସେ ଯେଉଁ ତିଆରି କରିବାରେ ସେମାନେ ଯେଉଁ ବଡ଼ ମୂର୍ତ୍ତିଟା ତିଆରି କଲେ ତାକୁ ଆଗେ ଆଣଲେ ମାଟି ଚକଟିଲେ ସେ ମାଟି ବହୁତ କଷ୍ଟ ଥିଲା ସେଥିପାଇଁ ଆମେ ତାକୁ କ'ଣ କଲୁ ଆଗେ ବହୁତ ପାଣି ଦେଲୁ ଟିକେ ଭେଦିବାକୁ ଦେଇ ଛାଡ଼ିଦେଲୁ ଭେଦିଲା ପରେ ଆମେ ତାକୁ ଚକଟିଲୁ ଆଉ ଚକଟିକିନା ବଡ଼ ମୂର୍ତ୍ତି ସେମାନେ ତିଆରି କଲେ ମୁଁ ଖାଲି ତାଙ୍କୁ ପାଣି ଦେବା ମାଟି ଚକଟିବା ଏଇଥିରେ ସାହାଯ୍ୟ କଲି କରିକିନା ସେମାନେ ବଡ଼ ମୂର୍ତ୍ତିକି ପୂଜା କଲେ ତା'ପରେ ଆମର ପୂଜା ହେଲା କାର୍ତ୍ତିକେଶ୍ଵର ପୂଜା କେବଳ କଷ୍ଟ ଏତିକି ଲାଗିଲା ସେ ଯେଉଁ ମାଟି ଆମୁକୁ ବହୁତ କଷ୍ଟ ଦେଲା କାରଣ ଆମେ ଫାଷ୍ଟ ଚକଟି ପାରିଲୁନୁ ତା'ପରେ କେତେ କଷ୍ଟରେ ଆମେ ପୁଣି ସେ ମାଟି ଚକଟିକି ମୂର୍ତ୍ତି ତିଆରି କଲୁ